ଆମ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବହୁତଗୁଡ଼ିଏ ଯୋଜନା ଆଣିଛନ୍ତି ଏବଂ ଏହାଦ୍ୱାରା ବହୁତଗୁଡ଼ିଏ ଲୋକମାନେ ଉନ୍ନତି ପାଇପାରୁଛନ୍ତି ଯେମିତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏହି କାର୍ଡ଼ ଦ୍ୱାରା ଆମେ ବିନା ମୂଲ୍ୟରେ ସମସ୍ତ ସରକାରୀ ଡ଼ାକ୍ତରଖାନା ମାନଙ୍କରେ ଚିକିତ୍ସା ସୁବିଧା ପାଇପାରୁଛୁ କାରଣ ଏହି ସ୍ୱାସ୍ଥ୍ୟ କାର୍ଡ଼ରେ ଆମକୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେଥିରେ ଥାଏ ଏବଂ ଆମେ ଯେତେବେଳେ ହସ୍ପିଟାଲ୍ରେ ପଡ଼ୁ ତେବେ ସେଇ ସ୍ୱାସ୍ଥ୍ୟ କାର୍ଡ଼ରେ ଥିବା ଟଙ୍କାରୁ ତାହା କଟିଥାଏ ଏବଂ ଯାହା ବି ଲାଗିଥାଏ ସବୁ ସେଇଥିରୁ କଟିଥାଏ ଆମ ହାତରୁ କିଛି ମଧ୍ୟ ପଇସା ଲାଗିନଥାଏ ସେମିତି ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଆଣିଛନ୍ତି ଏହାଦ୍ୱାରା ଚାଷୀମାନେ ସେମାନେ ବର୍ଷକୁ ତିନିଟି କିସ୍ତିରେ ଛଅହଜାର ଟଙ୍କା ପାଇପାରୁଛନ୍ତି ଏବଂ ସେଇ ଯଉ ତିନିଟି କିସ୍ତିରେ ଟଙ୍କା ପାଇପାରୁଛନ୍ତି ସେ ଚାଷ କିଛି ମାତ୍ରାରେ ଚାଷ କାମରେ ତାହାକୁ ବିନିଯୋଗ କରୁଛନ୍ତି ସେମିତି ମଧୁବାବ ପେନ୍ସନ୍ ଯୋଜନା ଆମ ରାଜ୍ୟରେ ପ୍ରାୟ ଷାଠିଏ ବର୍ଷ ବହୁତଗୁଡ଼ିଏ ବୃଦ୍ଧ ବୃଦ୍ଧାମାନେ ଅଛନ୍ତି ଯେଉଁମାନେ ଅବହେଳିତ ଅବସ୍ଥାରେ ରହୁଛନ୍ତି କିମ୍ବା ପରିବାରରେ ତାଙ୍କୁ କେହି ପଚାରୁନାହାନ୍ତି ଏବଂ ସେମାନେ ବହୁତ ଦୁଃଖରେ ଦିନ କାଟୁଛନ୍ତି ସେଥିପାଇଁ ରାଜ୍ୟ ସରକାର ମଧୁବାବୁ ପେନ୍ସନ୍ ଯୋଜନା ଯୋଜାରେ ସେମାନଙ୍କୁ ମାସିକ ହଜାର ଟଙ୍କା ସାହାଯ୍ୟ କରୁଛନ୍ତି ଫଳରେ ସେମାନେ ଆଉ କାହା ଉପରେ ନିର୍ଭରଶୀଳ ନହୋଇ ନିଜେ ନିଜର ସମସ୍ତ ଖର୍ଚ୍ଚ ତୁଲେଇ ପାରୁଛନ୍ତି ଏବଂ ପରିବାର ଉପରେ ବୋଝ ହୋଇ ରହି ରହୁନାହାନ୍ତି ସେମିତି ବିଜୁ ବା ପକ୍କା ଘର ଯୋଜନା ସାହାଯ୍ୟରେ ଯେଉଁ ଗରିବ ପରିବାରମାନଙ୍କୁ ମୁଣ୍ଡ ବୁଜିବା ପାଇଁ ଜାଗା ନାହିଁ କିବା ଚାଳ ଛପର ଘରେ ସେମାନଙ୍କର ଦିନ ଅତିବାହିତ ହୋଇଛି ବର୍ଷା ଦିନ ଆସିଲେ ସେଥିରୁ ପାଣି ଗଳିକି ତାଙ୍କ ଘର ମଧ୍ୟ ନଷ୍ଟ ହୋଇଯାଇଥାଏ ସେଥିପାଇଁ ସେମାନଙ୍କ ପାଇଁ ପକ୍କା ଘର ଯୋଜନାରେ ସମସ୍ତଙ୍କୁ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି ଏବଂ ସେଥିରେ ସେଇ ଗରିବ ଲୋକମାନେ ସେମାନେ ମୁଣ୍ଡ ଗୁଞ୍ଜିବା ପାଇଁ ନିଜ ପାଇଁ ଏକ ଛାତଘର ତିଆରି କରି ଆରାମରେ ସେଥିରେ ରହୁଛନ୍ତି